ଓଡ଼ିଶାର ରାଜନୈତିକ ପ୍ରକ୍ରିୟାରେ ଗଣମାଧ୍ୟମର ବହୁତ ଭୂମିକା ରହିଛି ଯଦି ଗଣମାଧ୍ୟମ ନ ଥାନ୍ତା ଓଡ଼ିଶାରେ ଏତେ ଭଲ ଶାସନ ମଧ୍ୟ ହେଇନଥାନ୍ତା ଓଡ଼ିଶା ସରକାର ଆମକୁ ଦେଖିନଥାନ୍ତେ ଆମକୁ କୌଣସି ସୁଯୋଗ ସୁବିଧା ଦେଇନଥାନ୍ତେ ଆମ ପାଠପଢ଼ା ମଧ୍ୟରେ ଏତେ ଧ୍ୟାନ ଦେଇନଥାନ୍ତେ ଯେମିତି ଏବେ ଦେଉଛନ୍ତି ଗଣମାଧ୍ୟମ ଅଛି ବୋଲି ଓଡ଼ିଶା ସରକାର ଆମକୁ ଦେଖୁଛନ୍ତି ଆମକୁ ପାଠ ପଢ଼ିବାରେ ବହୁତ ସୁବିଧା ଦେଉଛନ୍ତି ସ୍କୁଲ କଲେଜର ମଧ୍ୟ ଡେଭେଲପ୍ କରୁଛନ୍ତି ତାଙ୍କେ ତାଙ୍କେ ସ୍କୁଲ କଲେଜ ଭଲ କରୁଛନ୍ତି ଭଲ ତିଆରି କରୁଛନ୍ତି କେମିତି ତାଙ୍କର ଷ୍ଟୁଡେଣ୍ଟମାନେ ପାଠ ପଢ଼ିବେ ଛାତ୍ର ଛାତ୍ରୀମାନେ କେମିତି ଭଲ ପାଠ ପଢ଼ିବେ ତାଙ୍କ ଭିତରେ କଣ ଦକ୍ଷତା ଅଛି କେମିତି ଜାଣିବେ ଏଇସବୁ ଦେଖୁଛନ୍ତି କାରଣ ଗଣମାଧ୍ୟମ ଅଛି କାରଣ ଲୋକମାନେ କହୁଛନ୍ତି ଆପଣଙ୍କୁ ରଖିକି ଆମେ କ'ଣ କରିବୁ ସରକାର ବନେଇକି ଆମେ କ'ଣ କରିବୁ ଆପଣ ଯଦି ଆମକୁ ନ ଦେଖିବେ ତା'ପରେ କେତେ ଗାଁରେ ଏବେ ମଧ୍ୟ ସ୍କୁଲ କଲେଜ ନାହିଁ ଏବେ ସରକାର ଗଣମାଧ୍ୟମ ଅଛି ବୋଲି ସରକାର ସ୍କୁଲ କଲେଜ କେତେ ଗାଁରେ ସ୍କୁଲ ନାହିଁ ସ୍କୁଲ ତିଆରି କରୁଛନ୍ତି ସେଇଠୁ ଛୋଟ ଛୋଟ କେତେ ପୁଅମାନେ ଝିଅମାନେ ପାଠ ପଢ଼ୁନାହାନ୍ତି ତାଙ୍କ ପାଠ କ'ଣ ତାଙ୍କେ ଜାଣିନାହାନ୍ତି ଶିକ୍ଷା କ'ଣ ତାଙ୍କେ ଜାଣୁନାହାନ୍ତି

ରାଜ୍ୟ ସରକାର ଏବେ ଦେଖୁଛନ୍ତି କିଏ କେଉଁ ଜାଗାରେ ଶିକ୍ଷା ନ ପାଉଛି ଏବେ କେତେ କେତେ ଜାଗାରେ ଅଙ୍ଗନବାଡ଼ି ମଧ୍ୟ ନାହିଁ ତାଙ୍କେ ସରକାରୀ ସୁବିଧା କିଛି ମଧ୍ୟ ପାଉନାହାନ୍ତି ଏବେ ଧୀରେ ଧୀରେ ଚାରିଆଡ଼େ ସେଇ ସବୁ ସୁବିଧା ଯାଉଛି ଆମ ଇଆଡ଼ ମାଲକାନଗିରି ଜିଲ୍ଲାର ବଣ୍ଡାମାନେ ମଧ୍ୟ କେତେ ଯାଗାର ବଣ୍ଡାମାନେ ଆଦିବାସୀମାନେ କୋୟାମାନେ ଶିକ୍ଷା ପାଉନାହାନ୍ତି ତାଙ୍କୁ ସରକାର ଜଣ ଜଣେଇବାକୁ ଯାଉଛନ୍ତି ଯେ ତୁମେ ମଧ୍ୟ ପାଠ ପଢ଼ ଶିକ୍ଷା ଶିକ୍ଷା ଗ୍ରହଣ କର